ହଁ ମୁଁ ପାଞ୍ଚଟି ଜିଲ୍ଲାର ନାମ କହିପାରିବି ପ୍ରଥମଟି ହେଲା ମାଲକାନଗିରି ଦ୍ଵିତୀୟଟି ହେଲା କୋରାପୁଟ ଏବଂ ତୃତୀୟଟି ହେଲା ନବରମ ନବରଙ୍ଗପୁର ଏବଂ ଚତୁର୍ଥଟି ହେଲା କଟକ ଏବଂ ପଞ୍ଚମଟି ହେଲା ଝାଡ଼ଖଣ୍ଡ